ତିନି ଲକ୍ଷ ଅଠତିରିଶ ହଜାର ଆଠଶହ ବାର ପାଞ୍ଚଲକ୍ଷ ପଚିଶ ହଜାର ଚାରିଶହ ଅଠସ୍ତରୀ ସାତଲକ୍ଷ ସଇଁତିରିଶ ହଜାର ଛଅଶହ ତେୟାନବେ ସାତଲକ୍ଷ ପଞ୍ଚାଅଶୀ ହଜାର ଛଅଶହ ତେୟାଳିଶ ଆଠଲକ୍ଷ ନବେହଜାର ବାର